ମୁଁ ଗୋଟିଏ ଫ୍ୟାନ ଓରିଏଣ୍ଟେ ଫ୍ୟାନ କିଣିଥିଲି ସେ ଫ୍ୟାନଟି ବାଇଶ ଶହ ଟଙ୍କା ପଡ଼ିଥିଲା ସେ ବାଇଶ ଶହ ଟଙ୍କା କିଣିକି ଆଣିଲା ପରେ ଚାରି ମାସ ପରେ ପୋଡ଼ିଗଲା କିନ୍ତୁ ତାର ଗ୍ୟାରେଣ୍ଟି ଥିବା ଯୋଗୁଁ ତାର ଗ୍ୟାରେଣ୍ଟି ବାଲା ଆସି କାମ କଲା ତଥାପି ସେ କାମ ଦେଲା ନାହିଁ ମୋର ଦୁଇହଜାର ବାଇଶ ଶହ ଟଙ୍କା ପାଣିରେ ପଡ଼ିଲା ଏଥିଯୋଗୁ ମୋର ମନ ଦୁଃଖ